ସମାଜରେ ନାଗରିକ ମାନଙ୍କର ଗରୁତ୍ୱପୂର୍ଣ୍ଣ ବହୁତ ଅଛି ଯାହା ନାଗରିକ ମାନଙ୍କର ସୁରକ୍ଷା ଶାନ୍ତି ବଜାୟ ରଖିବାପାଇଁ ଆଇନ ବ୍ୟବସ୍ଥାର କଡ଼ାକଡ଼ି ଭାବରେ ସୁରକ୍ଷା ଦରକାର ପୋଲିସ୍ ଯଦି ବା ପ୍ରତି ଛକରେ ରାତି ପ୍ରହରା ଦିଏ ପ୍ରତି ରାତିରେ ପେଟ୍ରୋଲିଙ୍ଗ ସୁବିଧା କରେ ତେବେ ଗୋଟିଏ ନାଗରିକ ରାତି ଅଧରେ ସୁରକ୍ଷା ଭାବରେ ଯିବାଆସିବା ଯାତାୟତ କରିପାରିବ